ହଁ ଉବର୍ ରୁ କହୁଛନ୍ତି ଆଜ୍ଞା ହଁ ମୁଁ ଗୀତା ଜେନା କହୁଥିଲି ଭଦ୍ରକରୁ ଆଜ୍ଞା ମୋର ଟିକେ ଭଦ୍ରକରୁ ଭୁବନେଶ୍ୱର ଯିବାର ଥିଲା ପନ୍ଦର ତାରିଖ ଦିନ ହଁ ଆପଣ ଆଭେଲେବୁଲ୍ ଥିବେ ତ ସେ ଦିନ ଆଜ୍ଞା ହଁ ମୋର ଭୁବନେଶ୍ୱର ଯିବାର ଅଛି ଭଦ୍ରକରୁ ଭୁବେନେଶ୍ୱର ଭଦ୍ରକ ଟାଉନ୍ ରୁ ଯିବାର ଅଛି ଆଜ୍ଞା ନାଇ ମୋର ଗୋଟେ ଏକ୍ସାମ୍ ଅଛି ତ ମୁଁ ଯିବି ସାତଟା ବେଳେ ଆଉ ସାତଟାବେଳେ ଯିବି ମୋର ଏକ୍ସାମ୍ ଏଠୁ ବାହାରିବି ସାତଟାରେ ସେଠି ମୋତେ ପହଞ୍ଚିବାର ଅଛି ଦଶଟା ସୁଦ୍ଧା ଆଜ୍ଞା ହଁ ମୋର ଟିକେ କାମ ଅଛି ସେଠି ସେଣ୍ଟର୍ ପାଖରେ ଟିକେ କାମ ଅଛି ଡକ୍ୟୁମେଣ୍ଟ୍ ଜେରକ୍ସ କରିବାର ଅଛି ପ୍ରିଣ୍ଟ୍ ବାହାରକରିକି ଟିକେ ଫର୍ମ୍ ଫିଲଅପ୍ କରିକି ନେବାର ଅଛି ଆଉ ଆଜ୍ଞା ହଉ ପନ୍ଦର ତାରିଖ ସକାଳ ସାତଟା ବେଳେ ହଁ ଭୁବନେଶ୍ୱର ରେ ପହଞ୍ଚିବାର ଅଛି ମୋର ପଟିଆ ଏକ୍ସାମ୍ ପଡ଼ିଛି ସେଣ୍ଟର୍ ହଁ ପୋଖରୀପୁଟ୍ ପଟିଆ ଆଉ ହଁ ଭଦ୍ରକ ଟାଉନ୍ ବସ୍ ଷ୍ଟାଣ୍ଡ ପାଖରେ ପିକ୍ କରିବେ ଆଉ ହଉ ଠିକ୍ ଅଛି ଆପଣ ସେଦିନ ପଳେଇ ଆସିବେ ଟିକେ ସାତଟା ବେଳକୁ ଆଉ ଆଜ୍ଞା ନାଇ ମୁଁ ସେଦିନ ଫେରିକି ପୁଣି ପଳେଇ ଆସିବି ହଁ ନା ଆପଣ ଖାଲି ମୋତେ ସେଠି ନେଇକି ଭୁବନେଶ୍ୱରରେ ଛାଡ଼ି ଦେବେ